ମୁଁ ମନୋରଞ୍ଜନ ଭାବରେ ସାଧାରଣତଃ ମୋତେ ଗୀତ ଗାଇବାକୁ ଭଲଲାଗେ ମୁଁ ଭଲ ଗୀତ ଗାଏ ଆଉ ବିଭିନ୍ନ ପ୍ରକାରର ସ୍କୁଲ୍ ମୁଁ ସ୍କୁଲ୍ରେ ଯେତେବେଳେ ପାଠ ପଢ଼ୁଥିଲି ସେତେବେଳେ ମୁଁ ସ୍କୁଲ୍ରେ ଗୀତ ଗାଏ କଲେଜରେ ମଧ୍ୟ ଗୀତ ଗାଏ ଆଉ ବିଭିନ୍ନ ପ୍ରକାର ଇଣ୍ଟର କଲେଜ୍ କ୍ୟାମ୍ପ ହେଲେ ମୁଁ ସେଇଠି ବି ଗୀତ ପରିବେଷଣ ଯାଇ କରେ ଆଉ ଭଲ ପ୍ରାଇଜ୍ ବି ମୁଁ ସେଇଠୁ ଆଣିଛି ତା' ସହିତ ମୁଁ ଯେତେବେଳେ ଫାଙ୍କା ବସିଥାଏ ସେତେବେଳେ ୟୁଟ୍ୟୁବ୍ ମାଧ୍ୟମରେ ଭଲ ଭଲ ନୂଆ ଗୀତ ପୂରୁଣା କାଳିଆ ଗୀତ ଯାହାବି ଥାଏ ଭଲ ଭଲ ଗୀତ ଆଉ ପୂରୁଣା କ'ଣ ମାନେ ନାଚ ଯୋଉଁଟାକି ମାନେ ଓଡ଼ିଶୀ ହଉ କିମ୍ବା କଥକ ହଉ ଆଉ ନୂଆ ଆଲବମ୍ ଡ୍ୟାନ୍ସ ଏଗୁଡ଼ା ସବୁ ମୁଁ ଦେଖେ ତା' ସହିତ ଟି ଭି ବି ମୁଁ ଦେଖେ ଟିଭିରେ ହୁଏତ ଭଲ ଭଲ ନ୍ୟୁଜ୍ କ'ଣ ଆସେ ଆଉ ପାଣିପାଗ ଆଉ ପରିବା ସମାଜକୁ ଭଲ ମାନେ ନିତି ଦେଉଥିବା କୌଣସି ଆଧ୍ୟାତ୍ମିକ ବାଣୀଗୁଡ଼ିକ ମୁଁ ମଧ୍ୟ ଟି ଭି କାର୍ଯ୍ୟକ୍ରମ ମାଧ୍ୟମରେ ଦେଖେ ତା' ସହିତ ୟୁଟ୍ୟୁବ୍ରେ ବିଭିନ୍ନ ପ୍ରକାର ସାଧୁସନ୍ଥମାନେ ବହୁତ ଭଲ ଭଲ ନ୍ୟୁଜ୍ ପ୍ରୋଗ୍ରାମ୍ କରି ସେମାନେ ଆଧ୍ୟାତ୍ମିକବାଦୀ କଥା ସବୁ କହିଥାନ୍ତି ଏଇ ଜିନିଷଗୁଡ଼ାକ ମୁଁ ଯେତେବେଳେ ଫାଙ୍କା ବସେ ମୁଁ ସେଗୁଡ଼ା ସବୁ ଦେଖିଥାଏ କାହିଁକିନା ଏଗୁଡ଼ା ଦେଖିଲେ ମୋ ଯେତେବି ମୁଁ ଯେଉଁଆଡ଼େ ଯେଉଁ ଯେକୌଣସି କାମ କରିକି ଆସିଥାଏ ସେ କାମ ଭିତରୁ ମୋତେ ଆଉ ମୋତେ ଇଏ ଅଡୁଆ ଲାଗେନି ମୁଁ ସାଧାରଣତଃ ସେଇ ଭିତରେ ପଶିଗଲେ ମୋ ଦେହଟା ମୋତେ ଅଲଗା ଅଲଗା ଲାଗେ ଆଉ ମୋତେ ଏହିସବୁ ଏହିସବୁ ଜିନିଷ ଦେଖିବାକୁ ମୋତେ ଭାରି ଭଲଲାଗେ